ଆମର୍ ଅଞ୍ଚଲେ ଆମର୍ ଅଞ୍ଚଲେ କ'ଣ କାଁଣା ନୂଆ ଚାଷ୍ ନୂଆ ବ୍ୟବସାୟ କରବାର୍ କେ ଆମେ ଚାଁହୁଛୁଁ ଜାନିଛନ୍ କେ ଆଜ୍ଞା ଆମେ ଦେଖ ଚାଷ୍ କଲା ବେଲେ ଆମେ ଧାନ୍ ବି ଚାଷ୍ କରସୁଁ ପହେଲା ଜଗାସୁ କ୍ଷେତ କେ ଜୁତି ବାଡ଼ି ଜୁତି ଜୁତା କରି ଆମେ ପହଲା ଜଗାସୁଁ ଲଟା ଗିସୁଁ ତା ପରେ ଆମେ କାଁଣା କରବାର୍ କେ ଫିର୍ ଚାଁହେସୁଁ ଜାଣିଛ ଚାଷ୍ କରବାର୍ ଲାଗି ହେଲେ କେନ୍ ମାଛ୍ ଚାଷ୍ଟି ହେଲେ କରୁୁଁ କି କେନ୍ କୁକୁଡ଼ା ଚାଷ୍ଟି ହେଲେ କରୁ ବୋଲିକିରି କହେସୁଁ ତାକର୍ ଲାଗି ଦେଖ ପଶୁ ପଶୁ ନିକି ମାନେ ପଶୁ ଚିକିତ୍ସା ଯାଏସୁଁ ଆରୁ କୁକୁଡ଼ା ଲାଗି ବି ଖାନା ଆନସୁଁ ବୋଲେ ସେଟା ବି ଆନସୁଁ ଖାଦ୍ୟ ଖାଦ୍ୟ ଆନସୁଁ ଆର୍ ତା ପରେ ସାର୍ ବି ଯାଏସୁଁ ଗୋଲ ଘର୍ ନ ଗୋଟେ ମେମର୍ ହେସୁଁ ଆରୁ ସାର୍ ଆନସୁଁ ଆର୍ କ୍ଷେତ୍ ବାଡ଼ି ନ ଦେସୁଁ ଆର୍ ଆମେ ସେଟା ମାନେ ନିଜ ଯହ କରି ଯେନ୍ତା ହେବା ବୋଲି କରି ସେ ଚେଷ୍ଟା କରସୁଁ ଆମେ ଆଉର୍ ସେ ଚେଷ୍ଟା କରସୁଁ ଆରୁ କାଁଣା କି ଆମର୍ ତ ଜାନୁଛନ୍ ଆମରି ମାନେ ଗାଁ ଗହଲି ଲୁକ ଆମେ ଆମେ କିଛି ଭଲ୍ ସେ ଜାନି ନାଇଁ ଥାଇଁ ହେଲେ ଯାହା ଚିନ୍ ଧୀରେ ଧୀରେ କରି ହେନ୍ତା ପାଠସାଠ ପଢ଼ିପୁଢ଼ା କରି ଏ ସବୁ ଶିଖବାର୍ କେ ପଡ଼ିଛେ ଆରି ଆମେ ନିଜେ ନିଜେ ଚାଷ ବାଡ଼ି ମାନେ କରି କରି ଆମେ ଈହା ଚିନ୍ ନିଜେ ଭଲ୍ସେ ରଖୁଛୁ